ମୋର ଚାରି ପାଖରେ ଥିବା ପାଞ୍ଚ ଜଣଙ୍କ ନାମ ହେଲା ନିତ୍ୟରଞ୍ଜନ ପାଣ୍ଡେ ପ୍ରମୋଦ କୁମାର ସେଠି ମନୋରଞ୍ଜନ ଭୋଇ ମାନସ ରଞ୍ଜନ ସେଠି ଅଭି ସାହୁ